ହଁ ମାନ ଭାଇ

ଘରଜ ଏ ଏବେ ରାତି ବାରଟାରେ ମତେ ବସ୍ ଗୋଟେ ଧରିବାର ଅଛି ହଁ ତ ହେଇପାରିବ ହବ ଭାଇ ଟିକେ ଲେଟ୍ରେ ଏକା ହବ ଯେ ନାଇଁ ଭାଇ ମତେ ଟିକେ ଜଲ୍ଦି ଅଛି ତମେ ଆସିପାରିବ କି ହଁ ଆସିବି ହଁ କେଉଁଠି ମୁଁ ଜଗିବି ତମ ପାଇଁ ମାନେ ତମେ ପିକଅପ୍ କେଉଁଠିରୁ କରିବ ଥାର୍ଟି ଏଇଟ୍ ଛକରୁ ହଉ ଠିକ୍ ଅଛି ମୁଁ ତା'ହେଲେ ଘରଠୁ ଆସିକି ଥାର୍ଟି ଏଇଟ୍ ଛକରେ ତମ ପାଇଁ ଜଗୁଛି ହଁ ହଁ ମତେ ବାଳିମେଳା କେଟେଇବ ଠିକ୍ ଅଛି ହଁ ଭାଇ ଠିକ୍ ଅଛି ଠିକ୍ ଅଛି ଆସ ତମେ ଥାର୍ଟି ଏଇଟ୍ ଛକରେ ଜଗ ହଁ